ମୁଁ ସାଧାରଣତଃ ବହି ବିଭିନ୍ନ ପ୍ରକାର ବହି ଦୋକାନରୁ କିଣିଥାଏ ଆଉ ଆମ ଅଞ୍ଚଳରେ ଶସ୍ତା କିମ୍ବା ସେକେଣ୍ଡ ହ୍ୟାଣ୍ଡ ଦୋକାନ ନାହିଁ ସେଥିପାଇଁ ଆମ ଅଞ୍ଚଳରେ ଥିବା ଛୋଟ ବଡ଼ ବହି ଦୋକାନରେ ସେମାନେ ଯେଉଁ ରେଟ ନେଲେ ବି ମଧ୍ୟ ଆମକୁ ସେଇ ରେଟର ବହି କିଣିବାକୁ ହୁଏ କାରଣ ଆମେ ତ ବହି ଦରକାର ଥାଏ ନା ଆଉ ଯାହାବି ହେଲେ ଆମକୁ ବହି କିଣିବାକୁ ପଡ଼ିବ ଆଉ ଯେତେ ଟଙ୍କା ନେଲେ ବି ଆମେ ବହିଟି ଦରକାର ଆଉ ଯଦି ଆମ ଅଞ୍ଚଳରେ ଯଦି ସେକେଣ୍ଡ ହ୍ୟାଣ୍ଡ ଶସ୍ତା ବହି ଦୋକାନ ଥାଆନ୍ତା ତାହେଲେ ଆମେ ଅତି କମ ଦାମରେ ମଧ୍ୟ ସେ ବହି ଗୁଡ଼ିକୁ ପାଇପାରନ୍ତେ